ମୁଁ ମାଲକାନଗିରି ଭୋଲାନାଥ ବସ୍ତ୍ରାଲୟରୁ ଗୋଟିଏ ଶାଢ଼ୀ ଆଣିଥିଲି ଶାଢ଼ୀଟା ଦାମ୍ ହିସାବରେ ତାର କ୍ଵାଲିଟି କ୍ଵାଲିଟି ବହୁତ ଭଲ ଥିଲା କପଡ଼ା ଏତେ ମୁଲାୟମ୍ ଥିଲା ଏବଂ କପଡ଼ାର କଲର୍ ବି ଧୋଇଲେ ଯାଉନଥିଲା କପଡ଼ାଟା ପଡ଼ିଲେ ପିନ୍ଧିଲେ ଏତେ ଆରାମ ଲାଗୁଥିଲା ଯେ ଗରମ ଲାଗୁନଥିଲା ଏବଂ ପିନ୍ଧିଲେ ମତେ ପୁରା ହାଲକା ଫିଲ୍ ହେଉଥିଲା କପଡ଼ାଟା ଦାମ୍ ହିସାବରେ କପଡ଼ଟା ବହୁତ ଭଲ ଥିଲା ମୁଁ କପଡ଼ାଟା କିିଣି ମତେ ସମସ୍ତେ କହୁଥିଲେ କି ଦାମ୍ ହିସାବରେ କପଡ଼ାଟା ବହୁତ ଭଲ ଅଛି ଏତେ ସୁନ୍ଦର କପଡ଼ାଟା ତୁ କେଉଁ ଦୋକାନରୁ ଆଣିଲି କହିଲେ ମାଲକାନଗିରି ଆଣିଲି ମାଲକାନଗିରିରେ ଏତେ ସୁନ୍ଦର ଏତେ କମ୍ ଦାମ୍ରେ କପଡ଼ଟା ମିଳିଲା ବହୁତ କମ୍ ଦାମ୍ରେ ହେଲେ ବି କପଡ଼ାଟା କ୍ଵାଲିଟି କଲର୍ ତାର ଷ୍ଟୋନ୍ ଗୁଡ଼ାକ ବି ବହୁତ ଭଲ ଥିଲା ଧୋଇଲେ ମଧ୍ୟ ଛାଡ଼ୁ ନଥିଲା ବହୁତ ଭଲ ଥିଲା କପଡ଼ାଟା ଶାଢ଼ୀଟା ଏତେ ସୁନ୍ଦର ଦେଖିବାକୁ ସୁନ୍ଦର ଥିଲା ପିନ୍ଧିଲେ ଯିଏ ବି ପିନ୍ଧିଲେ ସୁନ୍ଦର ଦେଖାଯାଉଥିଲା